ତିନିଲକ୍ଷ ପଞ୍ଚାବନ ହଜାର ନଅଶହ ଅଠାନବେ ଚାରିଲକ୍ଷ ପଞ୍ଚାଶହଜାର ସାତଶହ ପଚିଶ ସାତଲକ୍ଷ ଅଣାନବେ ହଜାର ଆଠଶହ ତିରିଶ ଆଠଲକ୍ଷ ଅଠଷଠି ହଜାର ଚାରିଶହ ଅଣଷଠି ନଅଲକ୍ଷ ଚାଳିଶ ହଜାର ଚାରିଶହ ଚଉଦ